ଆମ ଅଞ୍ଚଲରେ ସବୁଠୁ ବଡ଼ ପ୍ରାକୃତିକ ସଂବଦ ସମ୍ପଦ ହେଉଛି ଆମର ହୀରାକୁଦ ଡ୍ୟାମ୍ ଯେଉଁଟା କି ଇଣ୍ଡିଆର ନୁହେଁ ମାନେ ସାରା ବିଶ୍ୱର ମାନେ ଲଂଗେଷ୍ଟ୍ ଡ୍ୟାମଟା ଯାହାକି ଜଣାଯାଇଛି ଆଉ ସେଥିରୁ ଆମ ବହୁତ କିଛି ଆମର ପରିବର୍ତ୍ତନ ହେଇଛି ଆମେ ଉନ୍ନତି ମଧ୍ୟ କରିଛୁ ଯାହାକି ସେ କହିବାକୁ ଗଲେ ସେଠୁ ଇଲେକ୍ଟ୍ରିସିଟି କରାଯାଏ ମାନେ ଉତ୍ପାଦନ କରାଯାଏ ଆଉ ଚାଷ ମାନେ ଯେଉଁ ଯେଉଁଟା କି ଆପଣ ଆପଣଙ୍କର ବାରମାସିଆ ଚାଷ କୁହାଯାଏ ମାନେ ସେଇ ଡ୍ୟାମର ପାଣିରୁ ଆମେ ବାରମାସ ଚାଷ କରିପାରୁ ଆଉ ସେଠୁ ମାନେ ଯେଉଁ ନଦୀରେ ନଦୀରେ ମାନେ ପାଣି ଦେଲେ ଯେ ନଦୀଟା ଯେଉଁଠି ବନ୍ଧରେ ମିଟୁଚ ମିଶୁଛି ବା ଯେଉଁଠି ପାଣି ଯାଉଛି ସେଠିକୁ ଯାଇକି ସେଇଟା ମିଶୁଛି ଆଉ ସେଠି ମାଛଚାଷ କରା ହେଇପାରୁଛି ଆଉ ସେସବୁ କିଛି ମାନେ ସେ ଡ୍ୟାମ୍ ପାଇଁ ମାନେ ସମ୍ଭବ ହେଇଛି ସେଥିପାଇଁ ମୁଁ ସେ ଡ୍ୟାମ୍ କଥା ହି କହିବି